ହେଲୋ ହଁ କୁହନ୍ତୁ ଗୋଟେ ଦଶଟଙ୍କା ବରା ଗୋଟେ ଦଶଟଙ୍କା ସିଙ୍ଗଡ଼ା ଗୋଟେ ଦଶଟଙ୍କା ଆଳୁଚପ୍ ଦଶଟଙ୍କା ଭେଜିଟେବୁଲ୍ ଚପ୍ ଆରେ ଦେଖୁଛ ଏବେ ଆଳୁ ବେସନ ପିଆଜ ଅଦା ରସୁଣ ରେଟ୍ ବଢ଼ିଲାଣି ତୁମେ ଜାଣୁନ କି ଘରପାଇଁ ଜିନିଷ ଆଣୁନ ଆଁ ଆଉ ତେଲ ତାପରେ ହାଇଦ୍ରାବାଦ ହଉ ଯେ ହାଇଦ୍ରାବାଦ ଯିବା ଯିବା ଆସିବା ପାଇଁ ଟିକେଟ୍ କରିଦେବ କି ମୁଁ ଯିବି ସେଇଠୁ ଆଣିବି ଏ ଯିବି ସେଇଠି ଦୋକାନ କରିବା ପାଇଁ ଆଉ ଘର ଖାଲି ଦୋକାନ କଲେ ହେବ କି ଘର ଦେଖିବାର ଅଛି ଫ୍ୟାମିଲି ନେଇକି ଚଳିବାର ଅଛି ତ ସମସ୍ତଙ୍କୁ ଧରିକି ଯାଇକି ତ ଚଳିବାର ଅଛି ତ ଆଉ ଦଶଟଙ୍କା ନହେଲେ କେମିତି ହେବ ହଁ ଆମର ଏଠି ତ ସବୁ ଜିନିଷ ରେଟ୍ ଅଛି ଆଉ ଆଳୁ କିଲୋ ପଚାଶ ଟଙ୍କା ହେଲାଣି ପରା ପିଆଜ କିଲୋ ଚାଳିଶ ପଇଁଚାଳିଶ ହେଲାଣି ଅଦା ରସୁଣ ଦେଖୁଛ କିଲୋ ତିନିଶହ ଚାରିଶହ ଟଙ୍କା ଆଉ ସବୁକୁ ଦେଖିବାର ଅଛି ନା ଆଉ କେମିତି ଏବେ କରିବା ଆଉ ଆଉ ଆମେ ଯଦି ସମାନ ସମାନ ରେଟ୍ରେ ଦେବୁ ଆମ ଘର ପରିବାର କେମିତି ଚଳିବୁ ତାହେଲେ ତ ଲାଭ ରଖିବାର ଅଛି ତ ହୁଁ ହୁଁ ଆମର ଏଇଠି ସବୁ ଦିନିଷ ରେଟ୍ ହୁଏ ତ ସେଥିପାଇଁ ସେଇ ହିସାବରେ ରେଟ୍ ଆଉ ରେଟ୍ କମିଗଲେ ରେଟ୍ କମେଇଦେବ ଆଉ ପାଞ୍ଚଟଙ୍କା ଲେଖେ ସିଙ୍ଗଡ଼ା ବରା ଆଉଥରେ କରିଦେବୁ ଆଉ ଏବେ ଟିକେ ସବୁ ରେଟ୍ ବଢ଼ିଯାଇଛି ସେଥିପାଇଁ ରେଟ୍ ଯାହା ଟିକେ ଟିକେ ବଢ଼ି ବଢ଼େଇକିରି ଦିଆହୋଇଯାଉଛି ପାଞ୍ଚଟଙ୍କାର ହଁ ଆଉ କ'ଣ କେତେଟା କେତେଟା କ'ଣ ନେଵ କୁହ ମୁଁ ପ୍ୟାକିଙ୍ଗ୍ କରିଦେବି ପଠେଇଦେବି ପଚାଶ ପଚାଶଟା ନା ପଚାଶ ପଚାଶ ଟଙ୍କାର ହଉ ହଉ କୋଉଠିକି ପଠେଇବି ରାଉରକେଲାର ପଠେଇବି ନା ହାଇଦ୍ରାବାଦ ପଠେଇବି କୋଉ ଆଡ୍ରେସ୍ଟା କହିଲେ ତ ମୁଁ ହାଇଦ୍ରାବାଦ ପଠେଇବି ପୋଷ୍ଟ୍ରେ ନହେଲେ ଦୋକାନକୁ ଆସନ୍ତୁ ନା ଅନଲାଇନ୍ରେ ପଠେଇବି କୁହନ୍ତୁ କୋଉଠି ଅଛନ୍ତି କୁହନ୍ତୁ ତା ଆଡ୍ରେସ୍ରେ ମୁଁ ପଠେଇଦେବି ହୁଁ କାହିଁର ଅନଲାଇନ୍ରେ ଅନଲାଇନ୍ରେ ପଠେଇଲେ ଅନଲାଇନ୍ରେ ପଠେଇଲେ ତ ଆହୁରି ଟିକେ ରେଟ୍ ହୋଇଯିବ ଦଶଟଙ୍କା କ'ଣ ଗୋଟେ ଅନଲାଇନ୍ରେ ପେମେଣ୍ଟ୍ ହେବ ଯେ ପଠେଇଲାଳକୁ ତ ଡେଲିଭେରୀ ଚାର୍ଜ ଲାଗିବ ନା

ଦିଆହେଲେ ତ କୋଡ଼ିଏ ଟଙ୍କା ଲେଖେଁ ପଡ଼ିଯିବ ଗୋଟେ ଗୋଟେ ସିଙ୍ଗଡ଼ା ବରା ଆଉ ଦଶଟଙ୍କାରେ କୋଉଠି ହୋଇଯିବ ହଁ ପରା ଆମର ଏଠି ଓଡ଼ିଶାରେ ସବୁ ଜିନିଷ ରେଟ୍ ହାଇଦ୍ରାବାଦ ପଳେଇଲେ ହେବ ଦେଖିବା ଘରେ ପଚାରୁଛି ଯଦି କହିବେ ନା ସବୁ ପିଲାପିଲି ଟିକେ ସମସ୍ତଙ୍କୁ ଧରି ପଳେଇବି ମୋ ପାଇଁ ଗୋଟେ ଦୋକାନ ଠିକ୍ କରିଦେବ ଆଉ ଗୋଟାଏ ଘର ଠିକ୍ କରିଦବ ଫେମିଲ୍ ରହିବେ ଆଉ ଆଉ ଦୋକାନ କରିବି ହେଲା ହଉ କୋଉଠି ଆଉ ରହୁଛନ୍ତି କହିଲେ ମୁଁ ସେଇଠିକି ହେଲେ ଯିବି ହାଇଦ୍ରାବାଦରେ

ଠିକ୍ ଅଛି ହଉ ହଉ ରହିଲି ପଠେଇଦେବି ସବୁ ପଚାଶ ପଚାଶଟା ନା ବରା ସିଙ୍ଗଡ଼ା ଆଳୁଚପ୍ ଭେଜିଟେବୁଲ୍ ଚପ୍ ସବୁ ତ ଠିକ୍ ଅଛି ଆପଣ ପେମେଣ୍ଟ୍ଟା ଅନଲାଇନ୍ରେ କରିଦିଅନ୍ତୁ ହଁ କରିଦିଅନ୍ତୁ ହଉ ରହିଲି ଧନ୍ୟବାଦ